ହଁ ଆମ ଗାଁ ପାଖରେ କଳା ଉପକରଣ ସାମଗ୍ରୀ ଯୋଗାଉ ଥିବା ଦୋକାନ ଅଛି ବହୁତ ଗୁଡ଼ିଏ ଦୋକାନ ଅଛି ସେଥିମଧ୍ୟରୁ ତାମାନେ ହାତରେ ତିଆରି ଲୁଗା ଡ୍ରେସ୍ ଛୋଟ ପିଲାମାନଙ୍କର ମୌଜା ସୁଇଟର୍ ଉଲ୍ରେ ତିଆରି ହେଇଥିବେ ତୋରଣ ଆଉ ଘର ସଜାଇବା ପାଇଁ ବିଭିନ୍ନ ସାମଗ୍ରୀ ଦେଖିବା ପାଇଁ ବି ମୋତେ ଭଲ ଲାଗେ କିଣିବା ପାଇଁ ବି ମୋତେ ଭଲ ଲାଗେ ମୁଁ ବହୁତ କିଛି କିଣିକି ବି ମଧ୍ୟ ଆଣେ ପ୍ରତିଦିନ ଆଉ ଯେବେ ମଧ୍ୟ ଯାଏ ସୁବିଧା ଅନୁସାରରେ କିଣିକି ମଧ୍ୟ ଆଣେ ଘରେ ମଧ୍ୟ ବହୁତ ତା ମାନେ ସେଥି ପାଇଁ ମୋତେ ପାଟି ତୁଣ୍ଡ କରନ୍ତି ଯେବେ ତୁ ଯେବେ ଯାଉଛୁ ସେ ବଜାର ରୁ ସେ ସବୁ ଜିନିଷ କିଣିକି ନେଇକି ଆସୁଛୁ ତା'ପରେ ହଁ ଦୁଆରରେ ଉଲ୍ରେ ତିଆରି ତୋରଣ ଦୁଆରରେ ଟାଙ୍ଗିବା ପାଇଁ ତା'ପରେ ଫ୍ରିଜ୍ରେ ସଜାଇବା ପାଇଁ ହାତ ତିଆରି ଜିନିଷ ତା'ପରେ ସେ ଶଙ୍ଖରେ ତିଆରି ଯେଉଁ ହେଇଥାଏ ତାମାନେ କା ହାତ ତିଆରି କାନ ଫୁଲ ହାର ଦୁଆରରେ ସଜାଇବା ପାଇଁ ତୋରଣ ଘର ସଜା ସାମଗ୍ରୀ ଆଉ ସବାଇ ଘାସରେ ମସିଣା ଫୁଲ ଚାଙ୍ଗୁଡ଼ି ଟୋପି ଆଉ ଝୁଲଣା ସେ ସବୁ ଜିନିଷ ମଧ୍ୟ ମିଳେ ମୁଁ ମଧ୍ୟ ଆଣେ ଆଉ ସେ ସବୁ ଜିନିଷ ମୋତେ ଦେଖିବା ପାଇଁ ବି ବହୁତ ଭଲ ଲାଗେ ଯେବେ କିଣି ନ ପାରେ ଦେଖି ମଧ୍ୟ ଆସେ ଦେଖିଲେ ବି ମୋତେ ବହୁତ ଭଲ ଲାଗେ ସେସବୁ କୁ ମୋତେ ବହୁତ ଭଲ ଲାଗେ ଛୋଟ ଛୁଆ ମାନଙ୍କର ହାତ ତିଆରି ଡ୍ରେସ୍ ହାତ ତିଆରି ଲୁଗା ଗାମୁଛା ଲୁଙ୍ଗି ସେସବୁ ଜିନିଷ ବି ଦେଖିବା ପାଇଁ ବହୁତ ଭଲ ଲାଗେ ମଧ୍ୟ କିଣିକିରି ଆଣେ ବାପା ଅଜା ଜେଜେବାପା ଙ୍କ ପାଇଁ ମୋ ପାଇଁ ମଧ୍ୟ ଶାଢ଼ୀ ଆଣେ ମୋ ଛୁଆ ମାନଙ୍କ ପାଇଁ ମଧ୍ୟ ଡ୍ରେସ୍ ବି ଆଣେ ସେ ହାତ ତିଆରି ଜିନିଷ ବହୁତ ତାମାନେ ଆରମ୍ ଦାୟକ ଆଉ ସେଥିରେ ବହୁତ ଆରମ୍ ମଧ୍ୟ ଲାଗେ ଖରାରେ ମାନେ ଏ ଯେଉଁ ଝାଳ ଆଦି ବୋହେ ନାହିଁ ସେଥିରେ ବହୁତ ତାମାନେ କମ୍ଫଟେବୁଲ୍ ଫିଲ୍ ହୁଏ